ହ୍ୟାଲୋ ମୁଁ ମୋ ଫ୍ଲିପକାର୍ଟ କାର୍ଡ଼ରୁ ଅଟକି ରଖିଥିବା ଯେଉଁ ଜିନିଷ ପତ୍ର ଥିଲା ଯଥା ଟ୍ରାକସୁଟ୍ ସାର୍ଟ ପ୍ୟାଣ୍ଟ ସେସବୁ ମୁଁ ଆଉ ରଖିବାକୁ ଚାହୁଁ ନାହିଁ କାହିଁକିନା ନୂଆ ସମାନ ମୁଁ ଆଣିବାକୁ ଚାହୁଁଛି କାହିଁକିନା ସେ ଯେଉଁ କାର୍ଡ଼ରେ ଅଟୁକି ଥିବା ଯେଉଁ ପ୍ରଡ଼କ୍ଟ ଗୁଡ଼ିକ ଥିଲା ସେଇଟାକୁ ଏବେ ମୁଁ ୟୁଜ୍ କରିବାକୁ ଚାହୁଁ ନାହିଁ ସେଥିରୁ ଚାରି ପାଞ୍ଚଟା ମୁଁ ୟୁଜ୍ କରିଥିଲି କିନ୍ତୁ ଏବେ ୟୁଜ୍ ମୁଁ କରିପାରିବି ନାହିଁ ନୂଆ ପ୍ରଡ଼କ୍ଟ ଆଣିବି ଏବଂ କାର୍ଡ଼ରୁ ସେଇଟାକୁ ରଖିବି ଏବଂ ଅର୍ଡ଼ର କରିବି